ହ୍ୟାଲୋ ଆପଣ ଟ୍ରାଭେଲ ଟ୍ରାନ୍ସପୋର୍ଟ ଏଜେନ୍ସିରୁ କହୁଛନ୍ତି ମୁଁ ଶୁଭମ କହୁଛି ବେଲପଡ଼ାରୁ ମୋର ଏକ ପରିବାର ମାନେ ଆମେ ଗୋଟିଏ ଟ୍ରିପରେ ବୁଲିବାକୁ ଯିବାକୁ ଚାହୁଁଛୁ ଆସନ୍ତା କାଲି ସକାଳ ଆଠଟାରେ ଆପଣ ଆସି ପହଁଞ୍ଚିପାରିବେ ଆଉ କିଛି କେତେ ଟଙ୍କା କ'ଣ ଡିସକାଉଣ୍ଟ ସହିତ କୁହନ୍ତୁ